ବୌଦ୍ଧ ଜିଲ୍ଲାର ମୁଖ୍ୟ ପରିବହନ ସୁବିଧା ଅଛି ଯେପରି କି ସରକାରୀ ବସ୍ ଚଳାଚଳି ହେଉଛି ଘରୋଇ ବସ୍ ମଧ୍ୟ ଚଳାଚଳ ହେଉଛି ଆଉ ପ୍ରତ୍ୟେକ ଗାଁର ରାସ୍ତା ବାଟଘାଟ ସବୁ ସୁବିଧା ଅଛି ଆଉ ଅଟୋ ଯିବା ଆସିବା ସୁବିଧା ଅଛି ବାଇକ୍ରେ ଯିବା ଆସିବା ସୁବିଧା ଅଛି ଏମିତି ଛୋଟ ବଡ଼ ଗାଡ଼ିରେ ବି ଯିବା ଆସିବା ଅଛି ଯେପରି କି ଲୋକମାନେ ହଇରାଣ ହରକତ ହେଉ ନାହାଁନ୍ତି ଖୁସିରେ ବସ୍ରେ ବସି ଯିବା ଆସିବା କରିପାରୁଛନ୍ତି